କଣ କହୁଥିଲୁ ହଁ ଯିବା ଯେ ଘରେ ପଚାରିକି କହିବି ଆଉ ହଁ ହଉ ଏକା କଣ ଯିବା ଚାରି ପାଞ୍ଚ ଜଣଙ୍କୁ ଡାକେ ସାଙ୍ଗ ହେଇକି ଯିବା ହଁ କେଉଁ ମୁଭି ଏଟା ମୁଁ ତ ଦେଖିନଥିଲି ଅ ହଉ ତାହେଲେ ଚାଲ ଯିବା ତିନିଟା ଛଅଟା ଭିତରେ ଆସିବୁ ବାହାରି ବେଗି ଆଉ ବେଗି ଦେଖିକି ବେଗି ଯାଇକି ଆସିବା ବାହାରି ଆଉ ମୋ ପାଖରେ କୋଉ ଏତେ ପଇସା ପତର ଅଛି ମୁଁ ତତେ ଦେଇଦେବି ଅ ହଉ ଆଉ ତାହେଲେ ସମସ୍ତେ ଦେବେ ଆଉ ହଁ ଲିଜା ଗୀତାଙ୍କ ଘରେ ରାଜି ହେଇଗଲେ ସବୁ ଯିବେ ଟିକେଟ୍ ମିଳିବ ତ ଟିକେଟ୍ ମିଳିବ ତ ନା ନା ତାଙ୍କ ଘରେ କିଛି କହିବେନି ମୁଁ ତାକୁ କହିକି ସାଙ୍ଗ ହେଇକି ଯିବା ହାରି ଆଉ ଟିକେଟ୍ ଦାମ୍ କେତେ କେତେ ଟଙ୍କା ଲେଖାଁ ନଉଛି କାହିଁକି ଗୀତାକୁ କହୁନୁ ଗୀତା ଦେବ

ତା ଆରଥରକ ମୁଁ ତ ଯାଇନଥିଲି ତମେ ଯାଇଥିଲ ତମେ ୟେ କରିବ ତାକୁ କହ ତୁ ତ ଜାଣିଛୁ ଆମର ପଇସା ପତର ନାହିଁ କେମତି ଦେବି କହିଲୁ ତାକୁ ହି କହ ସେମାନେ ଦେବେ ବେଶି ଗହଳି ହେବେନି ତ ହଁ ହଉ ଆଉ ଯିବା ଆଉ ଆଗ ଆଗ ସିଟ୍ କରିବୁନି ଆମେ ପଛପଟେ ସିଟ୍ କରିବୁ ପଛପଟେ ବସିବା ମସ୍ତି କରିବା ଆସିବା ଆଗରେ ବସିଲେ ଆଖି ଖରାପ ହେବ ମୋ ଆଖି କୁ ଦେଖା ଯିବନି ବି ଭଲ ଲାଗିବନି ପଛ ସିଟ୍ କରିବୁ ପଛ ସିଟ୍ ରେ ବସିବା ଆଉ ପାଞ୍ଚଟା ସିଟ୍ କରିଥିବୁ ବେଶି କରିବୁନି ହଁ ହଁ ହଉ ଠିକ୍ ଅଛି ଆଉ ରଖୁଛି